ମତେ ବାଡ଼ି ବଗିଚା କରିବାକୁ ବହୁତ ଭଲ ଲାଗେ ଏବଂ ମୁଁ ମୋ ବଗିଚାକୁ ଯେତେବେଳେ ଯାଉଛି ମତେ ବହୁତ ଭଲ ଲାଗୁଛି ମାନେ କିଛି ଅନ୍ୟ ପ୍ରକାର ମତେ ଅନୁଭବ ହଉଛି ଆଉ ସେ ବଗିଚାରେ ମୁଁ କିଛି ଲେମ୍ବୁ ଗଛ ମଧ୍ୟ ଲଗେଇଛି ସେ ବଗିଚା ଚାରି ସାଇଡ଼୍ରେ ଆଉ ଲେମ୍ବୁ ମଧ୍ୟ ବହୁତ ଭଲ ଫଳୁଛି ମୁଁ ପ୍ରଥମେ ଅଳ୍ପ ଗଛ ଲଗେଇଲି କାରଣ ମୁଁ ଭାବୁଥିଲି ଯେ କାଳେ ହବନି ମୋ ଦ୍ୱାରା ଏସବୁ କିନ୍ତୁ ଯାହା ହଉ ସେଇ ଭଲ ବହୁତ ଭଲ ଲେମ୍ବୁ ହେଇଛି ବହୁତ ବଡ଼ ବଡ଼ ଲେମ୍ବୁ ମଧ୍ୟ ହେଇଛି ଆଉକୁ ସେ ବଗିଚା ମଝିରେ କିଛି ବାଇଗଣ ଗଛ ମଧ୍ୟ ଲଗେଇଛି ସେ ବାଇଗଣ ଗଛ ମୁଁ ଫାଷ୍ଟ୍ କିଛି ଗୋଟେ ଚାରା ମଞ୍ଜି ଆଣିକିରି ଫାଷ୍ଟ ବିହନ ପାଇଁ ପକେଇଲି ସେଥିରୁ ଯେତେବେଳେ କିଛି ଛୋଟ ଛୋଟ ଚାରା ହେଲା ସେ ଚାରା ଗୁଡ଼ିକ ନେଇକିରି ମୁଁ ମୋ ବଗିଚାରେ ଅନ୍ୟ ଅନ୍ୟ ଅଲଗା ଅଲଗା କରିକି ଲଗେଇଦେଲି ଆଉ ତାହିଁରୁ କିଛି ମୁଁ ପ୍ରାକୃତିକ ସାର ଦେଲି ପାଣି ଦେଇକି ମଧ୍ୟ ମାନେ ମଧ୍ୟମ ସାଇଜ୍ର ବହୁତ ବଢ଼ିଆ ବଢ଼ିଆ ବାଇଗଣ କଅଁଳ କଅଁଳ ଭଳିଆ ବାଇଗଣ ବାହାରିଛି ଆଉ ସେଇ ମତେ ବଗିଚାରେ ବହୁତ ଭଲ ଲାଗୁଛି ମୁଁ ଯଦି କୋଉଠି ଯାଉଛି କିଛି ଦେଖୁଛି ଅଲଗା ଅଲଗା କିଛି ଗଛ ଦେଖୁଛି ସେଇଠୁ ମୁଁ ଧର ପଳି ଆସୁଛି ମୋ ବଗିଚାରେ ଲଗାଇବା ପାଇଁ ଆଉ ମତେ ଭଲ ଲାଗୁଚି ସେଇ ଗଛ ଗୁଡ଼ିକୁ ମତେ ଗଛ ଗୁଡ଼ିକ ଲଗେଇବାକୁ ମତେ ଭଲ ଭଲ ଲାଗେ ମୋ ବଗିଚାରେ ମୁଁ ବିଭିନ୍ନ ପ୍ରକାର ଗଛ ବିଭିନ୍ନ ପ୍ରକାର ପନିପରିବା ଫୁଲ ଗଛ ସବୁ କିଛି ଗଛ ଲଗେଇଛି